ଓଡ଼ିଶାରେ ଓଡ଼ିଶାରେ ଚାଷ୍ କର୍ସନ୍ ମାନେ ଫସଲ୍ କର୍ସନ୍ ଧାନ୍ ଚାଷ୍ କର୍ସନ୍ ତା' ପରେ ଗହମ୍ କର୍ସନ୍ ବାଜ୍ରା କର୍ସନ୍ ମକା କର୍ସନ୍ କପା ଭି କର୍ସନ୍ ଆଉ ସବୁ ଚାଷ୍ କର୍ସନ୍ ଆଉ ଚାଷ୍ମାନେ ସବୁ ଭଲ୍ ହେସି ଯେନ୍ତାକି ପନିପରିବା ବି କର୍ସନ୍ ଫୁଲ୍କୋବି ତ ଟମାଟର୍ ଆଲୁ ସବୁ ଏନ୍ତା ପନିପରିବା ସବୁ ଚାଷ୍ ବି କର୍ସନ୍ ଆଉ ସବୁ ଚାଷ୍ ବି ଭଲ୍ ହେସିଁ ପଶୁ ପକ୍ଷୀ ବି ଆମର୍ ଇ ଆମର୍ ଓଡ଼ିଶାରେ ଏନ୍ତା ସବୁ ପାଲନ୍ କର୍ସନ୍ ଯେନ୍ତାକି କୁକୁଡ଼ା ଗାଈ କୁକୁଡ଼ା ଗାଈ ବି ଆଉ କର୍ସନ୍ ମାନେ ପୋଷ୍ସନ୍ ଆଉ ଛେଲି ବି ପୋଷ୍ସନ୍ ଆଉ ଗାଈରେ ଏନ୍ତା ଗୁରସ୍ ବି ଦେସନ୍ ଗୁରସ୍ ହେସି ଆଉ ଏଇଟା ସେ ଏଇଟା ସୋସାଇଟିକେ ଦିଆଯାଏସି ଆଉ ଇଆଡ଼େ ଓଡ଼ିଶାରେ ଯେସେ ତମାଖୁ ବି ଯେନ୍ଟାକି ସେ ଭାଙ୍ଗ୍ ଭିତରେ ବୋଲ୍ସନ୍ ସେଇଟା ବି ଚାଷ୍ ହେସିଁ ବହୁତ୍ ଜୋର୍ରେ ଚାଲିଛେ ଆଉ ସେଟା ବି ଚାଷ୍ କର୍ସନ୍ ଆଉ ସେଟା ଲୋକ୍ମାନେ ବେଶି ବ୍ୟବହାର କରୁଛନ୍ ଆଉ ଚାହା କଫି କଫି ବି ହେସି ଓଡ଼ିଶାରେ କଫି ଚାଷ୍ ବି କର୍ସନ୍ ଚା' ଆଉ କୁସେର୍ ବି ଚାଷ୍ ହେସି ହଲ୍ଦୀ ବି ଚାଷ୍ ହେସି ସବୁ ହଲ୍ଦୀ ବି ଚାଷ କର୍ସନ୍ ଆଉ ସେନୁ ସବୁ ଚାଷ୍ ହେସି ଆଉ ବହୁତ୍ ବଢ଼ିଆ ବହୁତ୍ ପରିମାଣ୍ରେ ଭଲ୍ ଚାଷ୍ ହେସି ସବୁ ଭଲ୍ ହେସି